ଆମ ଗ୍ରାମରେ ଏକ ଭଜନ ଦଳ ଅଛି ତାହା ସଂକୀର୍ତ୍ତନ ଦଳ ଏବଂ ଭଗବତ ଦଳ ନାମରେ ପରିଚିତ ସେମାନେ ଠାକୁରଙ୍କର ବିଭିନ୍ନ ଭଜନ ଗାନ ସହିତ ତାହାକୁ କର୍ଣ୍ଣ ମଧୁର କରିବାପାଇଁ ସୃତି ମଧୁର କରିବାପାଇଁ ବିଭିନ୍ନ ବାଦ୍ୟର ଆବଶ୍ୟକତା ଲୋଡ଼ିଥାନ୍ତି ତନ୍ମଧ୍ୟରେ ଖୋଳ ତାଳ ଖଞ୍ଜଣୀ ଝୁମୁକା ଗିନି ଇତ୍ୟାଦି ମୁଖ୍ୟ ଯନ୍ତ୍ର ଅଟେ